ବାସ୍ତବ ଜୀବନରେ କେବେ ହେନ୍ତି ଜରୁରୀ ପରିସ୍ଥିତିରେ ମତେ ତ ଦରକାର ନାଇଁ ପଡ଼ି ରକ୍ କ୍ଲାଇମ୍ବିଙ୍ଗ୍ କର୍ବାଟା ଯେନ୍ଟାକି ମୁଇଁ କେବେ ବି ସେ ରସିିରେ କେବେ ଚଢ଼୍ବାଟା ତ ମୁଇଁ ନାଇଁ କରି ଯେନ୍ଟାକି ମୁଇଁ ସ୍ପୋର୍ଟ୍ସମେନ୍ ନାଇଁସେ ଏକ୍ଚୁଲି ସର୍ଲା